ଆଜିକାଲି ଚାଷରେ ବିଭିନ୍ନ ପ୍ରକାର ନୂତନତା ପଦ୍ଧତି ପ୍ରୟୋଗ କରାଯାଏ ବିଭିନ୍ନ ପ୍ରକାର ଉତ୍ସ ମଧ୍ୟ ରହିଛି ଟ୍ରାକ୍ଟର ପାୱାର ଟିଲର ଧାନ ରୁଆ ମେସିନ ଧାନ କଟା ମେସିନ ଧାନ ବୁଣିବା ମେସିନ ମଧ୍ୟ ରହିଛି ଆଗକାଳରେ ଲୋକ ମାନେ ହଳ ଲଙ୍ଗଳ ଜୁଆଳି ମଇ ଇତ୍ୟାଦି ସାହାଯ୍ୟରେ ଚାଷ କରୁଥିଲେ କିନ୍ତୁ ଆଜିକାଲିକା ଦୁନିଆଁରେ ଲୋକମାନେ ବିଭିନ୍ନ ପ୍ରକାର ନୂଆ ଯନ୍ତ୍ରପାତି ସାହାଯ୍ୟରେ ଫସଲ କରି ବହୁତ ବହୁତ ଅମଳ କ୍ଷମ କରି ଅମଳ ପାଉଛନ୍ତି ଆଉ ଭବିଷ୍ୟତରେ ବହୁତ ଅର୍ଥ ମଧ୍ୟ ଉପାର୍ଜନ କରିପାରୁଛନ୍ତି